ଆପଣ ଜଣେ ଏବଂ ବ୍ୟବସାୟ ଉଦ୍ଦେଶ୍ୟରେ ଏକ ନୂତନ ମୋବାଇଲ ନମ୍ବରକୁ ବଦଳିଲେ ଆପଣ ଜାଣନ୍ତି ଯେ ଏକର କାଗଜପତ୍ର ପାଇଁ ଆପଣଙ୍କୁ ଏହାର ଅପଡ଼େଟ୍ କରିବାକୁ ପଡ଼ିବ ଆପଣ ନିଜ ଗୃହ ଅଫିସରେ ଅଛନ୍ତି କଳ୍ପନା କର ଯେ ଯେ ଆପଣଙ୍କୁ ଆପଣ ଆକାଉଣ୍ଟକୁ ଏକ ଅଡ଼ିଓ ବାର୍ତ୍ତା ପଠାଉଛନ୍ତି ଡି ଜି ଲକର୍ରେ ଆପଣ ମୋବାଇଲ ନମ୍ବରକୁ ଅପଲୋଡ଼୍ କରିବା ଯୋଜନା ବିଷୟରେ ତାଙ୍କୁ ଜଣାନ୍ତୁ ଏବଂ ପଚାରନ୍ତୁ ଯେ ତାଙ୍କର କୌଣସି ନିର୍ଦ୍ଧିଷ୍ଟ ସୁପାରିଶ କିମ୍ବା ଆବଶ୍ୟକ ଅଛି କି ନାହିଁ